ବ୍ରିଟିଶଙ୍କ ବିରୋଧରେ ଲଢ଼େଇ ସମୟରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ହେଉଛି ଲବଣ ସତ୍ୟାଗ୍ରହ ଅସହଯୋଗ ଆନ୍ଦୋଳନ ସ୍ଵଦେଶୀ ଆନ୍ଦୋଳନ ଲବଣ ସତ୍ୟାଗ୍ରହ ଏଥିପାଇଁ ହୋଇଥିଲା ଯେ ସେହି ସମୟରେ ବ୍ରିଟିଶ ସରକାର ଆମ ଦେଶକୁ ଆସିକି ଆମ ଲୋକଙ୍କୁ ବହୁତ ମାରିକି ଆମ ସମୁଦ୍ରରୁ ବିନା ମୂଲ୍ୟରେ ଲୁଣ ମାରିକି ନେଇ ଯାଉଥିଲେ ସେଥିପାଇଁ ମହାତ୍ମା ଗାନ୍ଧୀ ଏହି ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ ଅସହଯୋଗ ଆନ୍ଦୋଳନ ଏଥିପାଇଁ ହୋଇଥିଲାକି ସେହି ସମୟରେ ମହାତ୍ମା ଗାନ୍ଧୀ କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ ଯେଉଁଥିପାଇଁକି ସବୁଲୋକ ଆସିକି ମହାତ୍ମା ଗାନ୍ଧୀଙ୍କୁ ସହଯୋଗ କରିଥିଲେ ସେଥିପାଇଁ ଏହାକୁ ଅସହଯୋଗ ଆନ୍ଦୋଳନ ବୋଲି କୁହାଯାଏ ସ୍ଵଦେଶୀ ଆନ୍ଦୋଳନରେ ସମସ୍ତେ ବାହାର ଲୋକ ବାହାର ଦେଶରୁ ପୋଷାକ ଆଣିକି ପରିଧାନ କରୁଥିଲେ ସେଥିପାଇଁ ମହାତ୍ମା ଗାନ୍ଧୀ ନିଜେ ସୁତା କାଟି ପୋଷାକ ତିଆରି କରିଥିଲେ ଏବଂ ସମସ୍ତଙ୍କୁ ପରାମର୍ଶ ଦେଇଥିଲେକି ସେହି ପୋଷାକ ପରିଧାନ କରିବା ପାଇଁ ସେଥିପାଇଁ ସ୍ଵଦେଶୀ ଆନ୍ଦୋଳନ ମହାତ୍ମା ଗାନ୍ଧୀ ଏହିଠୁ ଆରମ୍ଭ କରିଥିଲେ